ବିବାହ ଭଳି କାର୍ଯ୍ୟମାନ ଆମ ଜୀବନରେ ବାରମ୍ବାର ଆସେ ବିବାହରେ ବନ୍ଧୁବାନ୍ଧବ ସାଙ୍ଗ ସାଥି ଗାଁ ପଡ଼ୋଶୀ ସମସ୍ତେ ଆସିଥାଆନ୍ତି ଘରେ ପାଣିର ବ୍ୟବହାର ଗାଧୁଆରେ ପିଇବାରେ ରୋଷେଇରେ ବହୁତ ହୁଏ ଓ ନଷ୍ଟ ବି ହୁଏ ସମୟରେ ମଧ୍ୟ ପାଣି ସି ସରିଯାଇଥାଏ ତେଣୁ ଏହି ଅସୁବିଧା ନହେବା ପାଇଁ ବଡ଼ ବଡ଼ ଡ୍ରମରେ କୁଣ୍ଡରେ ପାଣି ରଖାଯାଏ ପାଣି ଟ୍ୟାଙ୍କରକୁ ମଧ୍ୟ ରହିବା ପାଇଁ କୁହାଯାଇଥାଏ